ଆଜ୍ଞା ବଗିଚାରେ ଗଛ ଲଗାଇବା ପାଇଁ ମୋତେ ତ ବହୁତ ଭଲ ଲାଗେ ଆମ ଅଞ୍ଚଳରେ ବି ଅନେକ ଲୋକଙ୍କୁ ଗଛର ସଉକ ମଧ୍ୟ ଅଛି ଯେଉଁମାନେ ଗଛକୁ ଭଲ ପାଆନ୍ତି ସେମାନେ ବୁଝିଛନ୍ତି ତାଙ୍କ ବଗିଚାରେ ଫୁଲଗଛ ହେଉ କି ଫଳଗଛ ହେଉ ସେଥିରେ ଯଦି ପୋକ ଲାଗୁଛନ୍ତି ଯଦି କୀଟ ଆସୁଛନ୍ତି ବା ମୂଷା ସେମାନଙ୍କ ବଗିଚାରେ ଲାଗୁଛନ୍ତି ତାଙ୍କର ମନ ଯେ କେତେ ଦୁଃଖ ହୁଏ ସେ କଥା ବାକ୍ୟରେ କହିହେବନି ଆମ ବଗିଚାରେ ଲାଗିଲେ ମୁଁ କୃଷି ବୈଜ୍ଞାନିକଙ୍କ ସହିତ ପରାମର୍ଶ କରେ ତାଙ୍କ ପରାମର୍ଶରେ ଔଷଧ ସିଞ୍ଚନ କରେ ତତ୍ସହିତ ଆଜିର ଦୁନିଆରେ ୟୁଟ୍ୟୁବ୍ରେ ଅନେକ ଜିନିଷ ଶିକ୍ଷଣୀୟ କଥା ଦେଲାଣି ମୂଷାମାନଙ୍କ ପାଇଁ ବିସ୍କୁଟ୍କୁ ୟୁରିଆ ସାର ପାଣିରେ ବୁଡ଼ାଇ ପକାଇ ଦେଲେ ତାକୁ ମୂଷା ଖାଇଲେ ମୂଷା ମଧ୍ୟ ମରିଯାଆନ୍ତି ଏ ଦୃଷ୍ଟିକୋଣରୁ ଅନେକ ଜ୍ଞାନକୌଶଳ ଆମେ ୟୁଟ୍ୟୁବ୍ ଚ୍ୟାନେଲରୁ ମଧ୍ୟ ପାଇପାରୁଛୁ